ହ୍ୟାଲୋ ଭଉଣୀ ଆପଣ ପରିବା ଦୋକାନୀ ବାଲା କହୁଛନ୍ତି କି ଆଜ୍ଞା ମୋର ଭଉଣୀର ନିର୍ବନ୍ଧ ଅଛି ତ ମୋତେ ବହୁତ ସାରା ପରିବା ଦରକାର ଥିଲା ମୁଁ ଟମାଟୋ ଆଳୁ ପିଆଜ ବାଇଗଣ ରସୁଣ ବନ୍ଧା କୋବି ଫୁଲକୋବି ପୋଟଳ ଗାଜର ଏଗୁରା ସବୁ ନେବି ଆଉ ଆପଣଙ୍କ ରେଟ୍ କେତେ କୁହନ୍ତୁ ଟମାଟର ରେଟ୍ କେତେ ଆଉ ବାଇଗଣର ଆଉ ଆଳୁର ଚଣା ମଟର ରଖୁଛନ୍ତି କି ଚଣା ମଟର ରଖୁଛନ୍ତି କି ଚଣା ମଟର ଚଣା ମଟର କିଲୋ କେତେ କିଲୋ କେତେ ଆପଣ ତାହେଲେ ସବୁ ରଖୁଛନ୍ତି ଆପଣଙ୍କର ହୋମ୍ ଡେଲିଭରି ହେଉଛି କି ହେଉଛି ତାହେଲେ ହୋମ୍ ଡେଲିଭରି କରିପାରିବେ ହୋମ୍ ଡେଲିଭରି କରିପାରିବେ କି ତାହେଲେ ଆପଣଙ୍କର ହ୍ଵାଟସପ୍ ନମ୍ବର୍ଟା ଏଇଟା ତ ମୁଁ ଏଇଠି ଗୋଟେ ଲିଷ୍ଟ୍ ଲିଷ୍ଟ୍ଟା ଛାଡ଼ି ଦେବି ସବୁ ଆପଣ ସବୁ ପ୍ୟାକ୍ କରିକି ରଖିଥିବେ

ସବୁ ପରିବା ଫ୍ରେସ୍ ଅଛି ତ ଆପଣ ଟିକିଏ ରେଟ୍ ଛିଡ଼ଉ ନାହାନ୍ତି ଆପଣ ଟିକିଏ ରେଟ୍ ଛିଡ଼େଇଲେ ମୁଁ ଆପଣଙ୍କଠୁ ଅଧିକ ନିଅନ୍ତି ମୋର ଆଳୁ ଦଶ କିଲୋ କୋଡ଼ିଏ କିଲୋ ଦରକାର ଅଛି ପୋଟଳ ବି ଦରକାର ଅଛି ଆପଣ ଭୋଜିକୁ ଆସିବେ

ଆଉ କ'ଣ ସବୁ ପରିବା ରଖିଛନ୍ତି ଧଣିଆପତ୍ର ଅଛି ଧଣିଆପତ୍ର ଅଛି ଲଙ୍କା ଲଙ୍କା କେତେ କହୁଛନ୍ତି ତିରିଶ ତାହେଲେ ଦୁଇ କେଜି ରଖିଦେଇଥିବେ ବନ୍ଧା କୋବି ରେଟ୍ ହଉ ଆପଣ ରଖିଦେଇଥିବେ ମୁଁ କାଲି ମୋର ଗୋଟେ ବସ୍ତା ଦରକାର ଅଛି ହଉ ଠିକ୍ଅଛି ମୁଁ ସକାଳେ ଆସିକି ନେଇଯିବି ମୁଁ ରଖୁଛି